ଜଗନ୍ନାଥ ରଥଯାତ୍ରା ହେଉଛି ବାର୍ଷିକ ହିନ୍ଦୁ ପର୍ବ ପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ ଭାଇ ବଳଭଦ୍ର ଏବଂ ତାଙ୍କ ସାନ ଭଉଣୀ ଦେବୀ ସୁଭଦ୍ରା ଓଡ଼ିଶାରେ ପୁରୀରେ ଥିବା ନିଜ ମନ୍ଦିର ଗୁଣ୍ଡିଚା ଠାରୁ ଥିବା ମାଉସୀ ମନ୍ଦିର ପର୍ଯ୍ୟନ୍ତ ପାଳନ କରନ୍ତି